ହଁ ଆପଣ କିଏ କହୁଥିଲେ

ହଁ ମୁଁ ଅନ୍ଲାଇନ୍ ହିଁ ଯୋଗ ଶିଖାଏ ମୁଁ ସୂର୍ଯ୍ୟ ନମସ୍କାର ପ୍ରାଣାୟାମ ବଜ୍ରାଶନ ଯୋଗାସନ ପଦ୍ମାସନ ଭଳି ବହୁ ପ୍ରକାରର ଯୋଗ ଶିଖାଏ ଅ ପ୍ରତିଦିନ ସକାଳ ସାତ ଟାରୁ ଆରମ୍ଭ କରି ନଅ ଟା ପର୍ଯ୍ୟନ୍ତ ଏବଂ ଉପରବେଳା ଛଅଟାରେ ଆରମ୍ଭ କରି ସାତଟା ପର୍ଯ୍ୟନ୍ତ ହଁ ଡେଲି ରୁଟିନ ଅନୁସାରରେ ଶିଖାନ୍ତି ଶିଖାଏ ହଁ ପ୍ରାୟ ଶହେ ଦୁଇଶହ ପାଖାପାଖି ହଁ ହଁ ମାସକ ପିଛା ପନ୍ଦରଶହ ଟଙ୍କା ଆପଣ ପେମେଣ୍ଟ କରି ସାରିଲା ପରେ ଆପଣ ଜଏନ୍ ହେଇପାରିବେ ପ୍ରତିଦିନ ପ୍ରତିଦିନ ତ ସବୁ ଯାକ ଆସନ ଶିଖି ହୁଏନି ବାକି ରୁଟିନ ହିସାବରେ ସବୁଦିନେ ଶିକ୍ଷା ଶିକ୍ଷା ଦିଆଯାଏ ହଁ ନିଶ୍ଚୟ କରିପାରିବେ ଆପଣ ଜଏନ ହେବାକୁ ଚାଁହୁଛନ୍ତି ତେବେ ଆମ ସେଣ୍ଟରରେ ପେମେଣ୍ଟ ଭରିବା ପ୍ରଥମେ ପେମେଣ୍ଟ ଭରି କିଛି ଫର୍ମାଲିଟି ରହିଛି ତାକୁ ପୁରଣ କରିକି ଆପଣ ଯୋଗ ଦେଇ ପାରିବେ ଆପଣ ଆପଣ ଆଗରୁ କେବେ କେଉଁଠି ଯୋଗ କ୍ଲାସ୍ରେ ଜଏନ୍ ହେଇଥିଲେ କି ନିଶ୍ଚିତ ଆପଣ ଜଏନ୍ ହେଇପାରିବେ ଆଉ କିଛି ଫର୍ମାଲିଟି ଅଛି ବାକି ପୁରଣ କରି ଦିଅନ୍ତୁ ତା'ପରେ ଆପଣ ଜଏନ୍ ହେଇପାରିବେ ଆପଣ କେଉଁଠିର କି କେଉଁଠୁ କହୁଛନ୍ତି କି ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଆପଣ ଜଏନ୍ ହେଇପାରିବେ ହଉ ଠିକ୍ ଅଛି ଆପଣ ଶିଖିପାରିବେ ହଉ ରଖୁଛି